ହଁ ଆଜ୍ଞା ନମସ୍କାର ଆଜ୍ଞା ମୁଁ ଗୋଟେ ଜିନିଷ ଗୋଟେ କିଣିବାକୁ ଚାହୁଁଛି ତା' କେଉଁଠି କିଣିବି ଜାଣିପାରୁନି ସେଟା ଟିକେ ଆପଣ ବତାଇ ଦେବ କି ଏ ୱାୟର୍ଲେସ୍ ଇୟର୍ ବଡ଼୍ କିଣିବାକୁ ଚାହୁଁଛି ଆଜ୍ଞା ସେଇଟା ଜାଣିପାରୁନି କେଉଁଠି ମିଳିବ କେମିତି ମିଳିବ ସେଥିପାଇଁ ଅନଲାଇନ୍ ଟିକେ କରିବି ବୋଲି ଭାବୁଛି ଯେ କେମିତି କରିବି କ'ଣ କରିବି କି ବୁଝି ହେଉନି ମାଇଣ୍ଡଟା ବି କାମ କରୁନି କେମିତି କ'ଣ କରିବି ଜାଣିପାରୁନି କେଉଁଠି କିଣିବି ତା' କେମିତି କିନା କିଣିବି ଅନଲାଇନ୍ରେ କରିବି ନା କେମିତି କରିବି ସେଟା ଟିକେ ଆପଣ ତ ବୟସ୍କ ଲୋକ ଟିକେ ଆପଣ ଟିକେ କହିଦିଅନ୍ତୁ ମୁଁ କେମିତି ଆଗ୍ରହ ଆଗ୍ରହ ସହ କିଣିପାରିବି ଅନଲାଇନ୍ ମଧ୍ୟ କରିପାରିବି ଟିକେ ଆପଣ ତ ବୟୋଜ୍ୟେଷ୍ଠ ଲୋକ ଜାଣିଥିବେ ଶୁଣିଥିବେ ଇଏ କରିଥିବେ ଟିକେ ଦେଖନ୍ତୁ ଆଜ୍ଞା ସାହାଯ୍ୟ କରନ୍ତୁ କେମିତି ୱାୟର୍ଲେସ୍ ଇୟର୍ ବଡ଼୍କୁ କିଣିପାରିବି ସେହିଟା ଟିକେ ଅନଲାଇନ୍ ମାଧ୍ୟମରେ କେମିତି କରିବି କ'ଣ କରିବି ସେଇଟା ଟିକେ କୁହନ୍ତୁ ଯେମିତି ହେଲେ ମଧ୍ୟ ମୁଁ ପାଇପାରୁଛି ପାଇପାରୁନି ଟିକେ ୱାୟର୍ଲେସ୍ ବଡ଼୍ ପାଇଁ ଟିକେ ସାହାଯ୍ୟ କରନ୍ତୁ ଆପଣ ଟିକେ ହେଲ୍ପ କରିଲେ ଆପଣ ମୁଁ କୃତଜ୍ଞତା ଅର୍ପଣ କରିବି ଟିକେ ସାହାଯ୍ୟ କରନ୍ତୁ ଆଜ୍ଞା ଦେଖନ୍ତୁ କ'ଣ ଗୋଟେ କରିକିନା ଆପଣ ତ ବୟଜ୍ୟେଷ୍ଠ ଲୋକ ବୟସିକ ଲୋକ ଆପଣ ଜାଣିଥିବେ ଆପଣ ମାନେ କରିଥିବେ ଅନଲାଇନ୍ ଉଦ୍ୟ କରିଥିବେ ଇଏ କରିଥିବେ ନହେଲେ ଆପଣଙ୍କର ବଡ଼ ଲୋକଙ୍କ ସମ୍ପର୍କ ଥିବ କ'ଣ ଥିବ ମୁଁ ତ ଜାଣିପାରୁନି ସେଟା ପାଇଁ ଟିକେ ୱାୟର୍ଲେସ୍ ବଡ଼୍ କିଣିବା ପାଇଁ ଟିକେ ଇଚ୍ଛୁକ ଅଛି ଟିକେ ସାହାଯ୍ୟ କରନ୍ତୁ ଯେମିତି ହେଲେ ମଧ୍ୟ ମୁଁ କିଣିପାରିବି ଆପଣମାନେ କିନ୍ତୁ କରିଥିବେ କେବେ ତ ମୋର ଆପଣମାନଙ୍କ ଘରେ ମଧ୍ୟ ଯଏ ୱାୟର୍ଲେସ୍ ବଡ଼୍ ଲଗାଇଥିବେ ଟାଙ୍ଗିଥିବେ ତ ଆପଣ ଟିକେ ସାହାଯ୍ୟ କରନ୍ତୁ ମୋତେ ମୁଁ ଯେମିତି ୱାୟର୍ଲେସ୍ ବଡ଼୍ଟା କିଣିପାରିବି କରିପାରିବି ଯେମିତି ହେଲେ ମୋତେ ଟିକେ ନିହାତି ଦରକାର ଏକା ଯେମିତିକି ମୁଁ କରିପାରିବାର ଅଛି ଟିକେ ସାହାଯ୍ୟ କରନ୍ତୁ ଆଉ ଆପଣ ତ କରିଥିବେ ୱାୟର୍ଲେସ୍ ବଡ଼୍ଟା ଯେମିତିକି ମୁଁ ପାଇବାର ଅଛି ଟିକେ ସାହାଯ୍ୟ କର ଆଜ୍ଞା ଏ କେତେ ଦିନ ଭିତରେ ମୋତେ ଟିକେ ହେଲ୍ପ କରନ୍ତୁ ୱାୟର୍ଲେସ୍ ଇୟର୍ ବଡ଼୍କୁ କିଣିବା ପାଇଁ ମୁଁ କେତେ ଜାଗାରେ ବୁଲିସାରିଲିଣି ଆଉ ପାଇପାରୁନି ସେଥିପାଇଁ ଆପଣଙ୍କୁ ଦେଖିଲି ତ ଏ ପାଖରେ ଟିକେ ଆସିକିନା ଟିକେ ମୋର ମନ୍ତବ୍ୟ ଟିକେ ଆଜ୍ଞାକୁ ଜଣାଇଲେ ମୁଁ ଯେମିତିକି ପାଇପାରିବି ସେଥିପାଇଁ ମୁଁ ଆପଣଙ୍କ ପାଖକୁ ଆସିଥିଲି ଏ ଦିଅନ୍ତୁ ମୁଁ କେମିତିକି କେମିତିକି ଅନଲାଇନ୍ ଅନଲାଇନ୍ରେ ୱାୟର୍ଲେସ୍ ଇୟର୍ ବଡ଼୍କୁ ସୁପାରିଶ କରିପାରିବି ଟିକେ କହିଦିଅନ୍ତୁ ଯେମିତିକି ମୁଁ ପାଇପାରିବାର ଅଛି ଆଉ ଯେମିତିକି ମୋତେ ଦରକାର ଅଛି ଯେମିତିକି ଆପଣମାନେ କରିଥିବେ କେବେ କାହା ପାଖରେ ଇଏ ବର୍ଷ ସୁପାରିଶ ଦେଇଥିବେ ଟିକେ ସାହାଯ୍ୟ କରନ୍ତୁ ଯେମିତିକି ମୁଇଁ ୱାୟର୍ଲେସ୍ ଇୟର୍ ବଡ଼୍ଟା କିଣିବାକୁ ଯେମିତିକି ହେବାର ଅଛି ଟିକେ ସାହାଯ୍ୟ କରନ୍ତୁ ଆଜ୍ଞା ମୁଁ ଆପଣଙ୍କ ପାଖରେ ଚିରଦିନ ପାଇଁ କୃତଜ୍ଞ ରହିବି ଆଉ ଆଜ୍ଞା ଟିକେ ଦେଖନ୍ତୁ ମୁଁ ଯେମିତିକି ଅନଲାଇନ୍ ଅନଲାଇନ୍ରେ ୱାୟର୍ଲେସ୍ ଇୟର୍ ବଡ଼୍କୁ କେମିତିକିନା ସୁପାରିଶ କରିପାରିବି ଟିକେ ସାହାଯ୍ୟ କରନ୍ତୁ ହଉ ଆଜ୍ଞା